ମୋ ନାଁ ହେଉଛି ସୌମ୍ୟରଞ୍ଜନ ପରିଡ଼ା ମୁଁ ନିମାପଡ଼ା ବ୍ଲକ୍ର ଦେବଗଡ଼ ପଞ୍ଚାୟତର ମାର୍କେଣ୍ଡେୟ ଗ୍ରାମର ବାସିନ୍ଦା ମୋର ନୀତିଦିନିଆ ଅଭ୍ୟାସ ହେଉଛି ଗଛ ଲଗେଇବା ମୁଁ ନିଜେ ଗୋଟେ ବଗିଚା ଗୋଟେ ତୋଟା ତୋଟାମାନଙ୍କରେ ସବୁ ବୃକ୍ଷରୋପଣ କରେ ବୃକ୍ଷରୋପଣ କରିବାର ମୁଖ୍ୟ କାରଣ ହେଉଛି ଆଜିକା ସମୟରେ ଯେଉଁ ବାୟୁମଣ୍ଡଳ ପ୍ରଦୂଷଣ ହେଉଛି ସେ ସବୁ ବୃକ୍ଷ ବୃକ୍ଷରୋପଣ କରିବାରେ କରିବା ଦ୍ଵାରା ଏସବୁ ବାୟୁମଣ୍ଡଳ ପ୍ରଦୂଷଣର ଏକମାତ୍ର ଏକମାତ୍ର ସଲ୍ୟୁସନ୍ ହେଉଛି ବୃକ୍ଷରୋପଣ ବୃକ୍ଷରୋପଣ କରିବା ଦ୍ଵାରା ବାୟୁମଣ୍ଡଳରେ ଯେଉଁ କାର୍ବନ୍ ଡାଇଅକ୍ସସାଇଡ ଗ୍ୟାସ୍ ଗୁଡ଼ିକ ମାତ୍ରା ବଢ଼ୁଛି ଏସବୁ ବୃକ୍ଷଗୁଡ଼ିକ ଲଗେଇବା ଦ୍ୱାରା ଏସବୁ ହାର କମିଯିବ ଯେହେତୁ ବୃକ୍ଷ ଆମକୁ ଅକ୍ସିଜେନ୍ ଗ୍ୟାସ୍ ଦେଇଥାଏ ସେଥିପାଇଁ ଦ୍ଵିତୀୟ କଥା ହେଲା ମୋତେ ସବୁଜ ବୃକ୍ଷ ସବୁଜ ପନିପରିବା ଏସବୁ ଭଲ ଲାଗେ ସେଥିପାଇଁ ବୃକ୍ଷରୋପଣ ଗାର୍ଡେନିଂ ଏ ସବୁ କରିବା ସମସ୍ତ ନାଗରିକଙ୍କର ଆବଶ୍ୟକ ସମସ୍ତେ ସମସ୍ତେ ସବୁ ମଣିଷ ପୃଥିବୀ ଆମ ଭାରତର ଶହେ ଚାଳିଶ ଶହେ ଚାଳିଶ କୋଟି ଜନସଂଖ୍ୟା ଯଦି ସମସ୍ତେ ଗୋଟାଏ ଗୋଟାଏ ଗଛ ଲଗାଇବେ ଲଗେଇବେ ତ ଆମ ଭାରତ ଭାରତ ଏକ ସବୁଜ ରାଷ୍ଟ୍ର ରୂପେ ସବୁଜ ରାଷ୍ଟ୍ର ବନିଯିବ ଆଉ ଭାରତରେ ଯେଉଁ ବଢ଼ୁଥିବା ପଲ୍ୟୁସନ୍ ବାୟୁମଣ୍ଡଳ ପ୍ରଦୂଷଣ ଏସବୁ ହାର କମିଯିବ ଧନ୍ୟବାଦ